ଟେକ୍ନୋଲୋଜି ଓଡ଼ିଶାର ମନୋରଞ୍ଜନ ଦୃଶ୍ୟକୁ ବହୁତ ପ୍ରଭାବିତ କରିଛି ଯେମିତିକି ୟୁଟୁବ୍ ଭ୍ଲଗିଙ୍ଗ୍ ୟୁଟୁବ୍ ଭ୍ଲଗିଙ୍ଗ୍ ଦ୍ୱାରା ଆମେ ଆମର ଡେଲିର ଜୀବନଶୈଳୀ ଯେମତିକି ଆମେ ସକାଳୁ ଉଠିବା ସହିତ ସ ରାତିରେ ଶୋଇବା ପର୍ଯ୍ୟନ୍ତ ଯାହାବି ସବୁ କରୁଛୁ ତାକୁ ଆମେ ଗୋଟେ ଭିଡ଼ିଓ ରୂପେ ଅପଲୋଡ଼୍ କରିକି ୟୁଟୁବ୍ରୁ କିଛି ଭିୟୁଜ୍ ଆଣିପାରୁଛୁ ଲାଇକ୍ ମଧ୍ୟ ଆଣିପାରୁଛୁ ଲୋକମାନେ ଆମ ଚ୍ୟାନେଲ୍କୁ ସବସ୍କ୍ରାଇବ୍ ମଧ୍ୟ କରୁଛନ୍ତି ଯେଉଁଟାକି ବହୁତ ଭଲ ରୁ ମାନେ ଆଗକୁ ଯଦି ସେଇଟା ଯଦି ଭଲ ହୁଏ ତ ଆମେ ଭଲ ପଇସା ଇନକମ୍ କରିପାରିବା ଆଉ ଲୋକମାନଙ୍କର ବି ମଧ୍ୟ ଜୀବନଶୈଳୀ ଆମେ ଦେଖିପାରୁଛୁ ସେମିତି ସ୍ୱାଧୀନ ବିଷୟ ବସ୍ତୁ ମଧ୍ୟ ଆମେ ଆମ ନିଜ ଘରେ କିଛି ଯଦି ବନଉଛି କି କିଛି ବି ଘରସଜ୍ଜା ହେଲା କି ରୋଷେଇ ହେଲା ତାକୁ ମଧ୍ୟ ଆମେ ୟୁଟୁବ୍ରେ ଅପଲୋଡ଼୍ କରିପାରୁଛେ ଆଉ ଲୋକମାନେ ଆମ ଭିଡ଼ିଓରୁ ମଧ୍ୟ କିଛି ପ୍ରଭାବିତ ହେଉଛନ୍ତି ଏବଂ ସେମାନେ ମଧ୍ୟ ଆମ ଭିଡ଼ିଓରୁ କିଛି ଶିଖିବାକୁ ପାଉଛନ୍ତି ଯେଉଁଟାକି ଆମକୁ ବହୁତ ଭଲ ଲାଗେ ସେ ସବୁ ଆଉ ଇଣ୍ଟରନେଟ୍ ଇଣ୍ଟରନେଟ୍ ଦ୍ୱାରା ତ ଆମେ ଆମାଜନ୍ ପ୍ରାଇମ୍ ହେଲା କି ନେଟଫ୍ଲିକ୍ସ ହେଲା ସେଥିରୁ ଆମେ ନୂଆ ନୂଆ ସିରିଜ୍ କି ନୂଆ ନୂଆ ମୁଭି ଯାହା ବି ଆସୁଛି ଆମେ ସେଇଟା ଫାଷ୍ଟ୍ ଦେଖିପାରୁ ଯେଉଁଟାକି ବହୁତ ଭଲ କଥା କାହିଁକିନା ଆମେ ଘରେ ବସିକି ଯାହାବି ରିଲିଜ୍ ହଉଛି ଥିଏଟର୍ରେ ଆମେ ସେଇଟା ଘରେ ବସିକି ଦେଖି ପାରୁଛେ ଆମୁକୁ ଆଉ ମାନେ ଥିଏଟର୍ରେ ସେଇ ଯେଉଁ ଲମ୍ବା ଲାଇନ୍ ଲଗାଇକି ଟିକେଟ୍ କାଟିବା ଟିକେଟ୍ କାଟିବାରୁ ଆରମ୍ଭ କରିକି ତା ଭିତରୁକୁ ଯିବା ପର୍ଯ୍ୟନ୍ତର ସେଇ ଯେଉଁ ସବୁ ଜିନିଷ କରିବାକୁ ଆମୁକୁ ଆଉ ପଡ଼ୁନି ଆମେ ସେଇଟା ଘରେ ବସି ଆରାମ ସେ ଟିଭିରେ ଦେଖିପାରୁଛୁ କିମ୍ବା ଫୋନ୍ରେ ମଧ୍ୟ ଦେଖିପାରୁଛୁ ଅମାଜାନ୍ ପ୍ରାଇମ୍ ଆଉ ନେଟଫ୍ଲିକ୍ସରେ ଯାହା ବି ମୁଭି କିମ୍ବା ନୂଆ ସିରିଜ୍ ଆସିଥାଏ ସେଇଟା ସାଙ୍ଗେ ସାଙ୍ଗେ ସେଇଠି ଅପଲୋଡ଼୍ ହେଇ ଯାଇଥାଏ ଯେଉଁଟା କି ଆମେ ଆମର ଘରେ ବସି ଆରମ ସେ ଦେଖିପାରୁ ଆଉ ୟୁଟୁବ୍ରେ ଭ୍ଲଗ୍ ମଧ୍ୟ କରିକି ଆମେ ଅପଲୋଡ଼୍ କରି ବହୁତ ସାରା ପଇସା କମେ ଇନକମ୍ କରିପାରୁଛୁ ଏବଂ ଲୋକମାନଙ୍କର ଭିଡ଼ିଓ ମଧ୍ୟ ଦେଖି ଆମେ ବି ମଧ୍ୟ କିଛି ଶିଖିବାକୁ ପାଉଛୁ ଏବଂ ଲୋକମାନେ ମଧ୍ୟ ଆମ ଭିଡ଼ିଓରୁ କିଛି ଶିଖିକି ନିଜ ଜୀବନରେ ଲଗଉଛନ୍ତି ଯେଉଁଟାକି ବହୁତ ଭଲ କଥା ଏବଂ ଆମେ ଲୋକମାନଙ୍କ ସହିତ ଜଡ଼ିତ ବି ହୋଇପାରୁଛୁ ଏଇସବୁ ଭ୍ଲଗିଙ୍ଗ୍ ଆଉ ଭିଡ଼ିଓ ଅପଲୋଡ଼୍ କରିକି